ଓଡ଼ିଶା ଯୁବ ସମାଜ ଯେଉଁମାନେ ହାଇଲି ଏଜୁକେଟେଡ଼ ସେମାନେ ବୋଧେ ମୁଁ ଦେଖୁଛି ଓଡ଼ିଆ କହିବାକୁ ଭଲ ପାଉନାହାଁନ୍ତି ପ୍ରତି କଥାରେ ତାଙ୍କର ଇଂରାଜୀ ଶବ୍ଦ କିମ୍ବା ଗାଁ ଗହଳିରେ ଯେଉଁ ଲୋକମାନେ ରହିଲେ ସେମାନେ ତ ସେତେ ଶିକ୍ଷା ସଭ୍ୟତା ତାଙ୍କର ନାଇଁ ସେହିମାନେ ଯାହା ଟିକେ ଓଡ଼ିଆରେ କଥା ହେଉଛନ୍ତି ନହେଲେ ସାଧାରଣତଃ ଯେଉଁମାନେ ଚାକିରୀ କରିଛନ୍ତି ଆଉ ଯେଉଁମାନେ ଶାସନ କ୍ଷେତ୍ରରେ ଅଛନ୍ତି ସମସ୍ତଙ୍କର କଥା କଥାକେ ଇଂଲିଶ ଆଚ୍ଛା ତେଣୁ ଓଡ଼ିଆ ଜାତିର ପରିଚୟ ସୃଷ୍ଟି କରିବାକୁ ହେଲେ ଆମର ଫକୀରମୋହନ ସେନାପତି ତା'ପରେ ଯେଉଁ ନାଟକ ନାଟ୍ୟକାର ଥିଲେ ଲାଲା ପ୍ଲସ୍ ଆପଣଙ୍କର ବୀଣାପାଣି ମହାନ୍ତି ବିଭୂତି ପଟ୍ଟନାୟକ ଆମର ପ୍ରତିଭା ରାୟ ଏହିମାନଙ୍କ ଲେଖାକୁ ଫଲୋ କରିବା ଉଚିତ ଏବଂ ସେମାନେ ଯେଉଁଭଳି ଦିଗଦର୍ଶନ ଦେଇଛନ୍ତି ସେହିଭଳି ଭାବରେ ଲେଖିବା ଉଚିତ ତା'ପରେ ସେତେବେଳେ ଯେଉଁ ଗପ ଲେଖିଥିଲେ ଯେ ରେବତୀ ସେ ସୁନ୍ଦର ଥିଲା ଡାକମୁନସୀ ଖୁବ ସୁନ୍ଦର ଥିଲା ତେଣୁ ବର୍ତ୍ତମାନ ଓଡ଼ିଶୀ ଓଡ଼ିଆ ଭାଷାକୁ ପ୍ରକାଶ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ହେଲେ ଆମକୁ ସମସ୍ତଙ୍କୁ ଓଡ଼ିଆ ପ୍ରଥମେ କହିବାକୁ ପଡ଼ିବ ଯେଉଁମାନେ ପଢ଼ୁଛନ୍ତି ସବୁ ସ୍କୁଲ କଲେଜରେ ସେ ଓଡ଼ିଆ ଉପରେ ଏତେ ଧ୍ୟାନ ଦେଉ ନାହାଁନ୍ତି କାହିଁକି ନା ହଁ ଓଡ଼ିଆ ଜିନିଷ କ'ଣ ସେ କମ୍ପିଟେଟିଭରେ ଆମକୁ ସାହାଯ୍ୟ କରିବ କିନ୍ତୁ ବର୍ତ୍ତମାନ ଯାହା ହେଉ ସରକାର କ'ଣ ଗୋଟା ଓଡ଼ିଆ ବିଶ୍ୱ ବିଦ୍ୟାଳୟ କରିଛନ୍ତି ସତ୍ୟବାଦୀରେ ଯେଉଁଟିକି ଜନ୍ମସ୍ଥାନ ହେଉଛି ସୁଆଣ୍ଡୋ ଆମର ଇଏ ବୋଲି ଆମେ ଖବର କାଗଜରେ ପଢ଼ିବାକୁ ପାଉଛୁ ଆମେ ତ ଦୂର ଲୋକ ଖବର କାଗଜରେ ପଢ଼ିବାକୁ ପାଉଛୁ ଯାହା ହେଉ ଭଲ ଜିନିଷ ଆଉ ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର ବହୁତ ବର୍ଷ ପରେ କେମିତି ହେଲେ ମୁଣ୍ଡରେ ଇଏ କରିଛନ୍ତି ଓଡ଼ିଆ ଭାଷା ବଢ଼ୁ ଓଡ଼ିଆର ଉନ୍ନତି ହେଉ ଏବଂ ଯାହା ହେଉଛି ସବୁ ଓଡ଼ିଆରେ ହେଉ ଏଇଟା ହେଉଛି ମୋର କହିବା କଥା